ସାର୍ ମୁଁ ଆପଣଙ୍କ କମ୍ପାନୀରୁ ଏକ ଭଙ୍ଗୁର ଜିନିଷ ଅର୍ଡ଼ର୍ କରିଥିଲି ଏହା ପେକିଂ ଖରାପ ଯୋଗୁଁ କ୍ଷୟକ୍ଷତି ଅବସ୍ଥାରେ ମୋ ପାଖକୁ ପହଞ୍ଚିଥିଲା ଆପଣ ଦେଖନ୍ତୁ ଏହାର ଅବସ୍ଥା କେମିତି ହୋଇଛି ଆପଣ ମତେ ଜିନିଷ ବଦଳେଇ ଦିଅନ୍ତୁ କିମ୍ବା ମୋର ଟଙ୍କା ଫେରସ୍ତ ଦେଇଦିଅନ୍ତୁ